ମତେ ଚାମିନ୍ ବନାବାର୍ ଲାଗି ଭଲ୍ ଲାଗ୍ସି ମୋ ଫେବ୍ରାଇଟ୍ ଏ ଚାମିନ୍ ଆଉ ଚାମିନ୍ ଥି ବହୁତ୍ ପ୍ରକାର୍ ଜିନିଷ୍ ପଡ଼୍ସି ଯେନ୍ତା କି ହେଲା ଶିମ୍ଲା ମିର୍ଚା ଗାଜର୍ ପିଆଜ୍ ଆଉ ମସ୍ଲାମାନେ ସବୁ ପଡ଼୍ସି ଆଉ ବହୁତ୍ ଟେଷ୍ଟ୍ ଲାଗ୍ସି ହେଟା ବନାଲା ବହୁତ୍ ମାନେ ବହୁତ୍ ଭେରାଇଟିର ଜିନିଷ୍ ଜିନିଷ୍ମାନେ ହେଥି ମିଶିଥିସି ସେଟା ବହୁତ୍ ଟେଷ୍ଟ୍ ବି ଲାଗ୍ସି ଏ ବେଶୀକରି ଖାସ୍ କରି ମସ୍ଲାମାନେ ଆଉ ଶିମ୍ଲା ମିର୍ଚା ଧନିଆ ପତର୍ ଇସବୁ ପଡ଼୍ଲେ ଆଉ ଭଲ୍ ଲାଗ୍ସି ଆମେ ସବୁ ମାନେ ମିଶେଇକରି ବନାସି ସବୁ ମାନେ ସବୁ ଜିନିଷ୍ମାନ୍କୁ ମିଶାସି ମାନେ ସେଟା ବନାସିଁ ଚମିନ୍ ମୋର୍ ଫେବ୍ରାଇଟ୍ ଏ ମୋତେ ବହୁତ୍ ଭଲ୍ ଲାଗ୍ସି ଚମିନ୍ ଅଣ୍ଡା ଅଣ୍ଡା ବି ପକାସିଁ ତା'ପରେ ଟମାଟୋର ସସ୍ ଚିଲି ସସ୍ ସବୁ ପଡ଼୍ସି ସେଟା ଆଉ ଭଲ୍ ଲାଗ୍ସି ଆଉ ଟେଷ୍ଟ୍ ଲାଗ୍ସି ସୋୟା ସସ୍ ଆଉ ଭଲ୍ ଲାଗ୍ସି ସେଟା ବି ପଡ଼୍ସି ମାନେ ଭଲ୍ ଭଲ୍ ଜିନିଷ୍ମାନେ ପଡ଼୍ସି ଚାମିନ୍ ଥି ସବୁ ଦିନେ ସକାଲେ ଘରେ ବନାସିଁ ମୋର୍ ଫେବ୍ରାଇଟ୍ ଏ ଚାମିନ୍